ମୁଁ ଚାକିରି ଆମେ ଚାକିରି କରିବା ଦ୍ୱାରା ବହୁତ କିଛି ସୁବିଧା ପାଉ ମୁଁ ଚାକିରି କରିକିରି ମୋ ପିଲାମାନଙ୍କୁ ପାଠ ପଢ଼ାଇଲି ମୋ ପିଲାମାନେ ବହୁତ ବଡ଼ ବେଶୀ ବେଶୀ ବେଶୀ ପାଠ ପଢ଼ିଲେ ଆଉ ଘର ମେଣ୍ଟେନାନ୍ସ ହେଲା ଚାକିରି କରି ମୋତେ ପେନ୍ସନ୍ ମିଳିଲା ଆଉ ମୋ ବାପା ମା'ଙ୍କୁ ମଧ୍ୟ ପୋଷେ ଶାଶୁ ଶ୍ଵଶୁରକୁ ପୋଷିଲି ଆଉ ଘର ଦ୍ୱାର ସବୁ କଲି ଚାକିରିରୁ ମୁଁ ବହୁତ କିଛି ସୁବିଧା କ୍ୟାରିୟର୍ ବିଷୟରେ ଆସୁଛି ଆଉ ସବୁ କିିଛି ଆଉ ପେନ୍ସନ୍ ମିଳିଲା ଆଉ ଚାକିରି କରିକିରି ମୁଁ ଚାକିରୀ କ୍ୟାରିୟର୍ରେ ବହୁତ କିଛି କରିଛି ଚାକିରିରେ ଏବେ ପେନ୍ସନ୍ ମଧ୍ୟ ମିଳୁଛି ପେନ୍ସନ୍ ମଧ୍ୟ ଇଏ କରୁଛି ଆଜି କି ନ ପଚାରୁ ପଚାରୁ ମୋ ପଇସାରେ ମୁଁ ମୋର ମେଡ଼ିକାଲ୍ ଖର୍ଚ୍ଚ ଖାଇବା ପିଇବା ପିନ୍ଧିବା ଲଗାଇବା ମହତ ମର୍ଯ୍ୟଦା ସବୁକିଛି ଚାକିରିଟେ କରିଥିବା ସକାଶେ ମୋତେ ଏସବୁ ଗୁଡ଼ା ସୁବିଧା ହେଉଛି ଆଉ ପିଲାମାନଙ୍କ ମଧ୍ୟ ପାଠ ପଢ଼ାଇକିରି ସେମାନଙ୍କର ଭବିଷ୍ୟତ ମଧ୍ୟ ମଧ୍ୟ ଠିକି ଉଜ୍ଜଳ କରିବାକୁ ପଡ଼ୁଛି ପିଲାମାନେ ପାଠ ପଢ଼ିଲେ କିଏ କେଉଁଠି ଚାକିରି କଲେ ଆଉ ଝିଅକୁ ମଧ୍ୟ ଶାଶୁଘର ଦେଲୁ ଆଉ ଘର ଦ୍ୱାରା କଲୁ ଆଉ ମାନେ ବୃଦ୍ଧ ସମୟ ପାଇଁ ବୋଲି ମଧ୍ୟ କିଛି ଟଙ୍କା ସଞ୍ଚୟ କରିକି ରଖୁଛୁ ଏବେ ବର୍ତ୍ତମାନ ପେନ୍ସନ୍ ସୁବିଧାଟା ଆମକୁ ମିଳୁଛି ପେନ୍ସନ୍ରେଲେ ମଧ୍ୟ ମାସକୁ ମାସ ପେନ୍ସନ୍ ମଳିଲେ ଆମେ ସେ ପଇସାଟା ଆମେ ଆଜି ଖାଇବା ପିଇବା ରୋଗ ବୈରାଗ ମହତ ମର୍ଯ୍ୟଦା ସବୁକଛି ହେଉଛି ଚାକିରିରେ ମଧ୍ୟ ବହୁତ କିଛି ଆମକୁ ସଫଳତା ମିଳୁଛି ଆଉ ଚାକିରିରେ ପେନ୍ସନ୍ଟା ହେଉଛି ସବୁଠୁ ବେଷ୍ଟ ଆଉ ଚାକିରି କ୍ୟାରିିୟର୍ରେ ତ ସବୁ କିଛି କରିବାକୁ ପଡ଼ୁଛି ଭାଇ ଭଉଣୀ ମାଆ ବାପା ଶାଶୁ ଶ୍ଵଶୁର ସ୍ୱାମୀ ସମସ୍ତଙ୍କୁ ଦେଖିବାକୁ ପଡ଼ୁଛି ଏମିତି ଆଉ